ଇହାଦେ ଯୁବଗୋଷ୍ଠୀ ଭିତରେ ଇ ବେକାରୀ ସମସ୍ୟାଟା ଗୋଟିଏ ବଡ଼ ସମସ୍ୟା କାରଣ ଇହାଦେ ପିଲାମାନେ ପାଠଶାଠ ପଢ଼ି ଦେଉଛନ୍ ସତ ହେଲେ ଚାକିରି ବାକିରି କିଛି ନାଇଁ ପାଇବାର ଇ ଯେନ୍ ଚାକିରି ବାକିରି ନେଇ ପାଇବାର ତାଙ୍କର ବହୁତ ଅସୁବିଧା ହେଉଛେ କାହିଁର ଲାଗି କି ଇହାଦେ ବହୁତ କମ୍ପାନୀମାନେ ହୋଇଗଲାନ ତାର ପରେ ବି ପିଲାମାନେ ଚାକରି ନେଇ ପାଇବାର କାରଣ ଚାକରି ଯେନ୍ତି ଦରକାର ସେ ପାଠ ଇମାନେ ନେଇ ପଢ଼ି ଇମାନେ ଯେନ୍ ପାଠ ପଢ଼ିଛନ ସେ ହିସାବନେ ଇମାନେ ଚାକରି ନାଇ ପାଇବାର ହେଲେ ସରକାର ମଧ୍ୟ ଇତାର ଲାଗି ଧ୍ୟାନ ଦେବାର କଥା ସ୍କିଲ ଡେଭଲପମେଣ୍ଟ କରବାର କଥା ଯାର ଫଲରେ ସଭିଏ ସବୁ ଜିନିଷ ଜାନି ପାରବେ କେନ୍ତି କାମ କରସନ ଶିଖି ପାରବେ ଆର୍ ସେହିଟା ଶିଖି ସାରଲା ପରେ ଇମାନେ ଚାକରି ପାଇ ପାରବେ ଇହାଦେ ପିଲାମାନେ ମାଷ୍ଟର ଚାକରିକେ ବେଶି ଖୁଜୁଛନ୍ କାରଣ ମାଷ୍ଟର ଚାକିରିଟା ସୁଖର ଚାକିରି ବୋଲି ସେମାନେ ଭାବସନ୍ ହେଲେ ମାଷ୍ଟର ଚାକିରି ସରକାର କେତେ ଦେବା ପିଲା ସଂଖ୍ୟା ଦିନେ ଦିନେ କମି ଯାଉଛନ୍ ହେଲେ ଇହାଦେ ମାଷ୍ଟର ସଂଖ୍ୟା ବଢ଼ି ଗଲେନ ହେଥିର ଲାଗି ସରକାର ବି ମାଷ୍ଟର ଚାକିରି କମ ଦଉଛେ ହେଥି ଲାଗି ପିଲାମାନେ ଅଲଗା ଅଲଗା ଚାକିରି ଖୁଜବାର ଦରକାର